ମୁଁ ମୋ ପରିବାର ସହିତ ପୁରୀ ଯିବାପାଇଁ ବାହାରିଥିଲି ହେଲେ ମୋ ଜେଜେମାଙ୍କ ମୃତ୍ୟୁ ହୋଇଗଲା ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ସେହି କ୍ୟାବ୍କୁ ଭଲ ଭାବରେ କହିଥିଲି ଯେ ମୋତେ ତେର ତିନି ଦୁଇହଜାର ଚବିଶ ତାରିଖ ଦିନ ଆଉ ମୋ ପରିବାର ଲୋକ ମିଶି ପୁରୀ ଯିବୁ ଏବଂ ଆପଣ ସାତଟା ଭିତରେ ଆସିକି ପହଞ୍ଚିବ ହେଲେ ଦୁର୍ଭାଗ୍ୟର କଥା ଯେ ମୋ ଜେଜେମାଙ୍କ ମୃତ୍ୟୁ ହୋଇଗଲା ଏଣୁ ମୁଁ ଆପଣଙ୍କୁ ଦଶ ତିନି ଦୁଇହଜାର ଚବିଶ ତାରିଖରେ ଫୋନ୍ କରିକି ଶିଶୁଳା କୁମାରୀ ଆପଣଙ୍କୁ ପୁରୀ ଯିବାପାଇଁ ପଇସା ପଠାଇଥିଲି ହେଲେ ମୋ ଏମିତି ଅସୁବିଧା ହେଲା ଯେ ମୁଁ ଆଉ ଯାଇପାରିବି ନାହିଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ମୋତେ ମୋର ପଇସା ପେଟିଏମ୍ ସାହାଯ୍ୟରେ ଫେରସ୍ତ କରିଦେବେ